ନମସ୍କାର

ଆଜ୍ଞା ଆଜ୍ଞା ହଁ ଆଜ୍ଞା

ହୁଁ ଆଜ୍ଞା ହୁଁ ହଉ ଠିକ୍ ଅଛି ତା'ହେଲେ ଗୋଟେ ଟିକେଟ୍ କରିଦିଅନ୍ତୁ ତା'ହେଲେ ଯିବା ପାଇଁକି ଆଉ କେତେ ଟଙ୍କା ପଡ଼ିବ ପଚାଶ ଆ ଠିକ୍ ଅଛି କେବେ ଯିବା ଡେଟ୍ କେବେ

ଆଜ୍ଞା ହଉ ଠିକ୍ ଅଛି କେତେ ଜଣ ଯିବେ ସେ ବିଷୟ କେତେ ଲୋକ ଯିବେ ହଉ ଠିକ୍ ଅଛି ଆ କେତେବେଳେ ଯିବା ଟାଇମ୍ଟା ଠିକ୍ କରିକି ଜଣାଇବେ ଆଉ

ହଉ ରଖୁଛି